ମାଛ ଧରିବା ପୋଖରୀରୁ ଧରାଯାଏ ସମୁଦ୍ରରୁ ଧରାଯାଏ ନାଳ ଭିତରୁ ଧରାଯାଏ ଆଉ କିଛି ଲୋକ ମଧ୍ୟ କିଛି ପୋ ଜାଗା ଖୋଳିକରି ସେଥିରେ ମଧ୍ୟ ମାଛ ଚାଷ କରନ୍ତି ଏହି ମାଛ ଚାଷ ଭିତରେ ବିଭିନ୍ନ ପ୍ରକାର ମାଛଚାଷ କରାଯାଏ ବିଭିନ୍ନ ମାଛ ମଧ୍ୟ ଅଛନ୍ତି ୟା ଭିତରୁ ରୋହି ଅଛନ୍ତି ଭାକୁର ଅଛନ୍ତି ମିଟିକାଳି ଅଛି ଚିଙ୍ଗୁଡ଼ି ଅଛି ଏହିପ୍ରକାର ବିଭିନ୍ନପ୍ରକାର ମାଛ ରହିଛନ୍ତି କିନ୍ତୁ ସବୁଠାରୁ ବେଶୀ ଆଦରଣୀୟ ମାଛ ହେଉଛନ୍ତି ରୋହି ମାଛ ଆଁ ଏବଂ ଭାକୁର ମାଛ ମଧ୍ୟ ରୋହି ମାଛ ଭାକୁର ମାଛ ଏହାଇ ବଜାର ଭିତରେ ଏହାର ଚାହିଦା ଟିକିଏ ଅଧିକ କାରଣ ଲୋକ ପସନ୍ଦ କରନ୍ତି ଏ ମାଛକୁ ବେଶୀ ଏ ମାଛ ସୁସ୍ୱାଦୁ ଏଇଟା ଏ ମାଛଟା ର ଚିକ୍କଣ ଅଧିକ ଥାଏ ତେଣୁ ଏଇଥିପାଇଁ ଲୋକ ଆକୁ ଇଏ କରନ୍ତି ତା'ପରେ ଏ ମାଛର କଣ୍ଟା ର କଣ୍ଟା ମଧ୍ୟ ଖୁବ କମ୍ ଥାଏ ଯାହାକି ଅନ୍ୟ ମାଛ ଅପେକ୍ଷା କଣ୍ଟାଯୁକ୍ତ ମାଛ ସମସ୍ତେ କଣ୍ଟାଯୁକ୍ତ ମାଛ ଖାଇପାରିବେ ନାହିଁ ତେଣୁ ରୋହି ଆଉ ଭାକୁର ଏ ମାଛକୁ ଖାଇବା ପାଇଁ ପ୍ରାୟ ଲୋକ ସମସ୍ତେ ପ୍ରାୟ ଲୋକଙ୍କର ଆଗ୍ରହ ଥାଏ ଆଜିକାଲି ବଜାରରେ ପ୍ରାୟ ରୋହି ମାଛ ଦୁଇଶହ ଟଙ୍କା ଆଉ ଭାକୁର ମାଛ କିଲୋକୁ ଦୁଇଶହ ପଚାଶ ଟଙ୍କା ରୋହି ମାଛ କିଲୋକୁ ଦୁଇଶହ ଟଙ୍କା ଭାକୁର ମଧ୍ୟ କିଲୋକୁ ଦୁଇଶହ ପଚାଶ ଟଙ୍କାରେ ବିକ୍ରି ହେଉଛି ଏହାଠାରୁ ସବୁଠାରୁ ଉଚ୍ଚ ରେଟ୍ରେ ବିକ୍ରୀ ହୁଏ ଚିଙ୍ଗୁଡ଼ି ଚିଙ୍ଗୁଡ଼ି ମାଛଟାକୁ ସମସ୍ତେ ଖାଇବାଟା କେବେ ପସନ୍ଦ କରନ୍ତି ନାହିଁ ଆଉ ଚିଙ୍ଗୁଡ଼ି ତ ସାଧାରଣତଃ ଆମର ଦେଶୀ ଚିଙ୍ଗୁଡ଼ି ମିଳୁନି ଏଇ ଚିଙ୍ଗୁଡ଼ି ମିଳେ ହେଉଛି ସମୁଦ୍ର ଚିଙ୍ଗୁଡ଼ି ତେଣୁ ସମୁଦ୍ର ଅପେକ୍ଷା ନଦୀର ମାଛଟା ଟିକିଏ ବା ପୋଖରୀ ମାଛ ଟିକିଏ ଭଲ ସ୍ୱାଦ ଲାଗେ ସେଥିପାଇଁ ଭାକୁର ଆଉ ରୋହିର ଚାହିଦା ଟିକିଏ ଅଧିକ